ବିଭିନ୍ନ କାମଧନ୍ଦା ସହିତ ରୋଷେଇ କରିବାକୁ ଭଲ ଲାଗେ ଘରକୁ ଅତିଥି ଆସିଲେ ସେମାନଙ୍କ ଖାଇବା ପାଇଁ ମା ମୋତେ ରୋଷେଇ କରିବାକୁ କୁହେ ମୁଁ ମଧ୍ୟ ରାନ୍ଧିବାକୁ ଆଗ୍ରହି ହୁଏ ମୋ ମନରେ ଭୟ ବି ଥାଏ ଯଦି ଭଲ ଖାଦ୍ୟ ରନ୍ଧା ନହେଲା ଅତିଥିମାନେ ଖରାପ ଭାବିବେ ଏବଂ ମା ଗାଳି ଦବ ପ୍ରଥମଥର ପାଇଁ ରୋଷେଇ କରିବାକୁ କିଛି ନୂଆ ଖାଦ୍ୟ ରାନ୍ଧିବାକୁ ହେଲେ ପ୍ରଥମେ ମାଆକୁ ବୁଝିବାକୁ ହୁଏ ଏବଂ ୟୁଟ୍ୟୁବ ଚ୍ୟାନେଲର ମୋର ସେ କାର୍ଯ୍ୟକ୍ରମକୁ ଦେଖି ମୁଁ ରୋଷେଇ କରିଦିଏ ଯାହାଫଲରେ ଖାଦ୍ୟ ସୁନ୍ଦର ହେବା ସହିତ ସ୍ଵାଦିଷ୍ଟି ଭଲ ଲାଗେ